ମୁଁ ମୁଁ ଜଣେ ପଶୁ ପାଳିକା ମୁଁ ବହୁତ ଗୁଡ଼େ ପଶୁ ରଖିଛି ଯେମିତି ଗାଈ ରଖିଛି ଚାଷ କରିବା ପାଇଁ ବଳଦ ରଖିଛି ଛେଳି ରଖିଛି ଏମିତି ବିଭିନ୍ନ ପ୍ରକାର ପଶୁ ରଖିଛି ବେଶି ତ ଗୁରୁତ୍ୱ ଦେଉଛି ଗାଈ ଉପରେ ଗାଈମାନଙ୍କ ସେବା ଯତ୍ନ ତାଙ୍କୁ ଚରା ବୁଲା ଖାଦ୍ୟ ଉପରେ ମୁଁ ଦୁଇ ଜଣଙ୍କୁ ରଖିଛି ସେ ଦୁଇ ଜଣ ସକାଳୁ ଉଠିକି ଗାଈମାନଙ୍କୁ ସଫାରେ ଗାଧୋଇକି ଆଣନ୍ତି ତା'ପରେ ସେମାନଙ୍କୁ ଖାଇବା ପାଇଁ କୁଣ୍ଡା ତୋରାଣୀ ସବୁ ଯୋଗାଡ଼ କରନ୍ତି କୁଣ୍ଡା ଆଣିକି ସେମାନଙ୍କୁ ଦିଏ ତା'ପରେ ସେମାନେ ଖାଇ ସାରିଲା ପରେ କିଛି ସମୟ ପରେ ଆମେ କ୍ଷୀର ଦୁହୁଁ କ୍ଷୀର ଦୁହିଁକି ମାର୍କେଟକୁ ସେହି ଦୁଇ ଜଣ ନିଅନ୍ତି ଆଉ କିଛି କିଛି ସମୟରେ ମୁଁ ମଧ୍ୟ ସେମାନଙ୍କ ସହିତ ମିଶିକି କାମ କରେ ଛେଳି ଗୁଡ଼ିକ ବାହାରକୁ ଚରାଇବା ପାଇଁ ନିଏ ଛେଳି ବୁଲାଇକି କିଛି ସମୟ ସେମାନଙ୍କୁ ଚରାଇକି ଆସିକି ଘରେ ରଖେ ଆଉ ଚାଷ କରୁଥିବା ଗାଈ ମଧ୍ୟ ନେଇକି ବଳଦ ମଧ୍ୟ ନେଇକି ଚାଷ କରୁଥିବା ସମୟରେ ଚାଷ କରିକି ତାକୁ ଚରାଇକି ଆଣିକି ଘରେ ରଖୁ ଏମିତିକି ବହୁତ ଉନ୍ନତ ହେଉଛି ମୁଁ ଖାସ କରି ଗାଈ ରଖିକି ତା କ୍ଷୀରରୁ ମୁଁ କିଛି ଆଦାୟ କରୁଛି ଟଙ୍କା ଆଉ ମୁଁ ରଖୁଥିବା ଲୋକମାନଙ୍କୁ ବି ଦେଉଛି ମୁଁ ବି ମୋର ଭରଣ ପୋଷଣରେ ଖର୍ଚ୍ଚ କରୁଛି